ଭାଇ ମୁଁ ଆପଣଙ୍କ ଦୋକାନରୁ ଆଜି ଜିନିଷ ଅର୍ଡ଼ର କରିଥିଲି ମାଛ ଦାନ୍ତଗୁଲୁ ପାମ୍ପଡ଼ ସେଗୁଡ଼ାକ ଆପଣ ଯେଉଁ ଜିନିଷ ଦେଇଥିଲେ ସେ ମାଛ ସହ ଦାନ୍ତଗୁଲୁ ପାମ୍ପଡ଼ ସବୁ ମିଶିଯାଇଛି ପ୍ୟାକିଂ ବି ଭଲ ହୋଇନି ଆଉ ଆପଣଙ୍କ ପାଖରେ ଯଦି କିଛି ଭଲ ଜିନିଷ ଅଛି ସେଗୁଡ଼ାକ ମୋତେ ଦିଅନ୍ତୁ ନହେଲେ ନାହିଁ ଆପଣ ପଇସା ଦେଇଦିଅନ୍ତୁ